ଆମ ଗାଁ ମରି ବୁଲିଯିବା ପାଇଁ ଏମିତି ଖାସ ଜାଗା ନାହିଁ ଗୋଟିଏ ମଧ୍ୟ ଅଛି ଯାହାକି ତାକୁ ଖଣିଆତୁଲ୍ ମଧ୍ୟ କୁହାଯାଏ ଓ ସେଠାକୁ ଏତେ ପ୍ରସିଦ୍ଧ ବି ନୁହେଁ ସେ ଯେ ଶିବ କାଣାକି ବୁଲିଯିବାର ଜାଗା ଅଛି ସେହିଟା ଆଉ ଆମର ଆଖେ ପାଖରେ ଦେଖିମାକେ ପାଇବା ବଲେ ଆମେ ବହୁତ ଜାଗାରେ ବୁଲିବାକେ ଅଛେ ତାପରେ ଡମରଗାର୍ଡ଼ରେ ଯେନ୍ ଟାକି ଆମେ ଯେନ୍ ଥରେ ଆମେ ବହୁତକେ ଯାଇଥିନୁ ଥରେ ସେନେ କାଣାକି ବୁଲା ବୁଲି କଲୁ ସେନେ କାଣାକି ବୋଲସନ୍ ଆଖେ ପାଖେ ଲେଟ୍ରିନ ନାଇ ଥାଏ କେଁକି ଗୋଟିଏ ବାଥରୁମଟେ ସେ ଯିବା ଳାଗସେ କି ବି ନାଇଁ ସେ ଯିବା ଳାଗି ନାଇଁ ଥାଇ ତାପରେ ଡମରଗାର୍ଡ଼ ବି ହେନ୍ତା ବୁଲି ଯାଇଥିନୁଯେସେନେ କାଣାକା ଏତେ ସୁବିଧା ବି ନାଇଁ ଥାଏ ଯେ ଆମ ଏଣେଗେ ସେଙ୍ଗା ଯାଇ ବୁଲି ଯାଇଥିନୁ ଆମେ ହଇରାଣ ହୋଇକି ଆସିନୁ ତାପରେ ଆମେ ଯେଙ୍କେ ଯାଇ ଆମେ ଯେନ ଯେନ ଜାଗାକେ ବୁଲି ଯାଇଛୁ ସେନେ କାଣାକି ବହୁତ ଅସୁବିଧା ହୋଇଛି ଯେନ ଯେନ୍ଟା କି କାଣାକି ସରକାରକୁ ଠିକ୍ କବାରକେ ପଡ଼ବା ଆର ମୋର ଇଟା ଅନୁରୋଧ ଯେ ସରକାର ଆମର ଯେନ ପର୍ଯ୍ୟସ୍ଟନ ସ୍ଥାନ ବି ରହିଛି ସେ ପର୍ଯ୍ୟସ୍ଟନ ସ୍ଥାନରେ ସବୁ ସୁବିଧାକେ ଯୋଗାଇ ଦଉନ୍